ନମସ୍କାର ଆପଣଙ୍କର କ'ଣ ହେଇଛି

ଆଉ କିଛି ଅସୁବିଧା ଅଛି ଠିକ୍ ଅଛି ଆପଣ ଆସନ୍ତୁ ଡାକ୍ତରଖାନାକୁ ଆସନ୍ତୁ ଆପଣଙ୍କର ଟେଷ୍ଟ ସବୁ ହେବ ହେଲାପରେ ଜଣାପଡ଼ିବ କ'ଣ ହେଇଛି ଆଉ ଡାକ୍ତରଖାନା ସକାଳୁ ଛଅଟାରୁ ଆମର ମେଡ଼ିକାଲ ଖୋଲା ହେଉଛି ସାତଟାରୁ ଆପଣ ଆସିକି ନମ୍ବର କରିଦେବେ ନମ୍ବର କଲା ପରେ ଆମର ସରକାରୀ ଡାକ୍ତରଖାନା ଡାକ୍ତରମାନେ ଦଶଟାବେଳେ ସମୟରେ ଆସୁଛନ୍ତି ଆପଣ ଆସନ୍ତୁ ଆସିକି ଦଶଟାବେଳେ ଆପଣ ପହଞ୍ଚିଲେ ଡାକ୍ତରମାନେ ଆପଣଙ୍କୁ ଦେଖିକି କ'ଣ କ'ଣ ସବୁ ଟେଷ୍ଟ ହେବ ଟେଷ୍ଟ କରିକି ଆପଣଙ୍କୁ ଉତ୍ତମ ଚିକିତ୍ସା ଯୋଗେଇଦେବେ ଡାକ୍ତର ସବୁ ବିଭାଗ ପାଇଁ ଅଛନ୍ତି ପନ୍ଦର କୋଡ଼ିଏ ଜଣ ଡକ୍ଟର ଅଛନ୍ତି ଭଲ ଭଲ ଡକ୍ଟର ଆପଣ ଆସନ୍ତୁ ସବୁ ବିଭାଗ ପାଇଁ ଡକ୍ଟର ଅଛନ୍ତି ଦଶଟାବେଳକୁ ଆସୁଛନ୍ତି କିଛି ଡକ୍ଟର ଆସୁଛନ୍ତି ବାରଟାବେଳକୁ ଆସୁଛନ୍ତି ଆପଣ ଆସନ୍ତୁ ଆସିଲେ କେଉଁ ଡିପାର୍ଟମେଣ୍ଟ ପାଇଁ ଆପଣଙ୍କର ସରିଲା ପରେ ଜଣା ପଡ଼ିଲେ ସେ ବିଭାଗକୁ ଆପଣ ଯିବେ ଡକ୍ଟର ସେଠି ଆପଣଙ୍କୁ ଦେଖିବେ ଡାକ୍ତରଖାନା ସାମ୍ନାରେ ମେଡ଼ିସିନ୍ ଦୋକାନ ଅଛି ସବୁ ପ୍ରକାର ସୁବିଧା ସୁଯୋଗ ଅଛି ଆପଣ ଆସନ୍ତୁ ସରକାରୀ ସରକାରୀ ସୁବିଧା ଯାହା ଉପଲବ୍ଧ ଅଛି ବିନା ମୂଲ୍ୟରେ ମେଡ଼ିସିନ୍ ଅଛି ମୂଲ୍ୟ ପଇସା ଦେବାକୁ ପଡ଼ୁଛି ବିଭିନ୍ନ ପ୍ରକାର ଅଛି ସିଷ୍ଟମ୍ ଅନୁସାରେ ଆପଣ ଆସନ୍ତୁ ଆସିଲେ ଆପଣଙ୍କୁ ଟ୍ରିଟ୍ମେଣ୍ଟ କରାହେଲା ପରେ ଦେଖାହେଲା ପରେ ଟେଷ୍ଟ ହେଲାପରେ ଜଣାପଡ଼ିବ କ'ଣ ହେଇଛି ସେଇ ବିଭାଗକୁ ଆପଣ ଯିବେ ସେଇ ପ୍ରକାରର ଆପଣଙ୍କୁ ଔଷଧ ଦିଆଯିବ କାନ ଡାକ୍ତର ଅଛନ୍ତି ସେ ଆପଣ ଏଗାରଟାବେଳକୁ ଆସୁଛନ୍ତି ଆପଣ ଆସିକି ଟେଷ୍ଟ କରିସାରିଲା ପରେ ଏଗାରଟାବେଳକୁ ଆପଣ କାନ ଡାକ୍ତର ଆସିଥିବେ ଆପଣ ତାଙ୍କ ସହିତ ପରାମର୍ଶ କରିବେ ସପ୍ତାହରେ ତିନିଦିନ ଆସୁଛନ୍ତି ଆଉ ବୁଧବାରେ ଶୁକ୍ରବାରେ ସୋମବାରେ ଆଜ୍ଞା ଆସନ୍ତୁ ଆସିକି ଆପଣ ଚିକିତ୍ସିତ ହେଇକି ଯାଆନ୍ତୁ ଆଉ ଆଜ୍ଞା ରୋଗୀ ଦିନକୁ ତିରିଶ ଚାଳିଶ ଜଣ ରୋଗୀ ଡେଲି ଆସୁଛନ୍ତି ନୂଆ ନୂଆ ରୋଗୀ ଆସୁଛନ୍ତି ଯେଉଁମାନେ ପୁରୁଣା ଅଛନ୍ତି ଆଡ଼ମିଟ୍ ହେଇଛନ୍ତି ସେମାନଙ୍କର ଚିକିତ୍ସା ଚାଲିଛି ଯେଉଁମାନଙ୍କର ଭଲ ହେଇ ଯାଉଛନ୍ତି ସେମାନଙ୍କୁ ଫେରସ୍ତ କରାହେଉଛି ନର୍ସ ଡଜନ୍ ଅଛନ୍ତି ଆଜ୍ଞା ଭଲ ଭାବରେ ଯତ୍ନ ନିଆ ପରିଷ୍କାର ପରିଚ୍ଛନ୍ନ ଅଛି ଭଲ ଯତ୍ନ ନିଆ ଆଜ୍ଞା ଆସନ୍ତୁ ଆସନ୍ତୁ